ନୃତ୍ୟ ଆମର ଗୋଟେ ଉତ୍ସାହିତ ହେଉଛି ଆଉ ନୃତ୍ୟ ହେଲେ ମଧ୍ୟ ଆମର ବହୁତ ମନ ପ୍ରଫୁଲ୍ଲିତ ହେଉଛି ଖୁସି ଲାଗୁଛି ଦେହ ମଧ୍ୟ ଭଲ ସୁସ୍ଥ ଲାଗୁଛି ଗୋଟେ ନାଚ ଗୀତ ହବ ଖୁସି ଲାଗୁଛି ଆଉ ସାଂସ୍କୃତିକ କାର୍ଯ୍ୟମାନେ ହେଲେ ବହୁତ ଖୁସିରେ ଲୋକ ଇଏ ହେଉଛନ୍ତି ଅନୁଭବ କରୁଛନ୍ତି ଆଉ ନାଚ ଗୀତ ଏବେ ଦଣ୍ଡ ନାଚ କିମ୍ବା ଏ ଯେଉଁ ଠାକୁରାଣୀ ଯାତ୍ରା ଗୁଡ଼ାକ ଏସବୁ ଜିନିଷ ଗୁଡ଼ାକ ଆମେ ଦେଖିବା ପାଇଁ ବହୁତ ଖୁସି ଲାଗୁଛି ଅନୁଭବ କରୁଛୁ ବହୁତ ଜିନିଷ ଆଉ ସବୁ ଗହଳ ଚହଳ ଇସବୁ ଦେଖି ଆମର ଦେହ ମଧ୍ୟ ସୁସ୍ଥ ଲାଗୁଛି ଆମେ ଦେଖିବା ପାଇଁ ବାହାରକୁ ଗଲେ ମଧ୍ୟ ବାହାର ହାୱା ବାଜି ଆମର ଦେହ ସୁସ୍ଥ ରହିଥାଉଛି ସବୁ ଜିନିଷ ପାଇଁ ଖୁସି ଲାଗୁଛି ଆଉ ଅନୁଭୂତି କରୁଛୁ ଆଉ